ଗାଈଟି ଯେତେବେଳେ ଆମେ କିଣିଥାଉ

ମାନେ ଗାଈ ସୁସ୍ଥ ଅଛି କି ନାହିଁ ଗାଈ କେତେ କ୍ଷୀର ଦେଉଛି ଗାଈ କେମିତି ରହିବା ଦରକାର ତା'ର ମାନେ ପରିବେଶଟା କେମିତ ତାକୁ ଦରକାର ସେ ଗାଈ କି କାରଣ ଗାଈ ତ ଗୋଟେ ପ୍ରକାର ନାହାଁନ୍ତି ଗାଈ କେତେ ପ୍ରକାର ଗାଈ ଅଛନ୍ତି ତେଣୁ ଅଲଗା ଅଲଗା ଜାତିର ଗାଈ ଅଛନ୍ତି ତେଣୁ କରି ତାଙ୍କୁ କାହାକୁ କେଉଁ ପରିବେଶରେ ରହିବା ଦରକାର ତାକୁ ସେଇ ପରିବେଶରେ ନରଖିଲେ ଆମେ ସେଠି ଅସୁବିଧାରେ ପଡ଼ିବୁ ଆମେ ଗାଈଟି କିଣିଦେବୁ କିନ୍ତୁ ଆମେ ଅସୁବିଧାରେ ପଡ଼ିବୁ ପ୍ରଥମ କଥା ଆମେ ଜାଣିବା ଜାଣିବା ଦରକାର ଯେ ଗାଈ କେମିତି ଅବସ୍ଥାରେ ଅଛି ସୁସ୍ଥ ଅଛି କି ନାହିଁ ସେ ଜଣେ ଗାଈ ବିକିବା ପାଇଁ ଚାହୁଁଛି କାହିଁକି ସେ ବିକିବା ପାଇଁ ଚାହୁଁଛି ତା' କାରଣଟା କ'ଣ ଯେତେବେଳେ ସିଏ ରଖିଛି ଗାଈଟିକୁ ସିଏ ବିକିବା ପାଇଁ କ'ଣ ପାଇଁ ଚାଁହୁଛି ତେଣୁ କରି ଆମେ ସେ ବିଷୟରେ ପୁରା ମାନେ ଆମକୁ ତ ମାନେ ତର୍ଜମା କରିବା ଦରକାର ତାକୁ ତର୍ଜମା କରି ସାରିଲା ପରେ ଆମେ ଗାଈଟି ଆଣିବୁ ତା'ପରେ ସେ ଗାଈଟି ଆମକୁ କେମିତି ରହିବା ଦରକାର ଆମେ ତାକୁ କେଉଁ ପରିବେଶରେ ରଖିଲେ ଆମେ ଲାଭବାନ ହୋଇପାରିବୁ ଏଇଆ ହେଉଛି କଥା ଆଉ